ଦୋକାନ ହଁ ଦୋକାନ ଫ୍ୟାନ୍ସି ଦୋକାନ ହଁ ସବୁ କିଛି ଅଛି ହଁ କୁହ ହଁ ଅଛି ସେଇଟା ଦୁଇ ଶହ ଦଶ ଟଙ୍କା ହଁ ଅଛି ସେଇଟା ଅଛି ଶହେ ନବେ ଟଙ୍କା ଅଛି ହଁ ବ୍ରାଣ୍ଡ୍ ବାଲା ସେଇଟା ବଡ଼ଟା ନେବେ ଯଦି ବଡ଼ଟା ଅଛି ପାଞ୍ଚ ଶହରୁ ଉପରେ ଅଛି ହଁ ଅଛି ସେଇଟା ଦେଢ଼ ଶହ ଟଙ୍କା

ହଁ ହଁ ହଁ ହଁ ହଁ ହଁ ହଁ ବଡ଼ି ଲୋସନ୍ ଅଛି ପଣ୍ଡ୍ସର ଅଛି

ସେଇଟା ବଡ଼ଟା ହେଉଛି ଶହେ ସତୁରି ନା ହେୟାର୍ ଅଏଲ୍ ହଁ ହଁ ହଁ ବାଜାଜ୍ର ହଁ ହଁ ଅଛି

ସେଇଟା ତିନି ଶହ ଅଶୀ ଟଙ୍କା ହଁ ହଁ ଡ଼େଟ୍ ଅଛି ଦୁଇ ହଜାର ପଚିଶି ଦୁଇ ହଜାର ପଚିଶି ଯାଏଁ ଅଛି ହଁ ହଁ ଡ଼େଟ୍ ଆମର ସବୁ ବ୍ରାଣ୍ଡେଡ଼୍ କମ୍ପାନୀ ସାମାନ୍ ଯାକ ଆସୁଛି ସବୁ ଡ଼େଟ୍ ଅଛି ଅଁ ହଁ ହଉ ହଉ ହଁ ହଁ ଆମ ଦୋକାନରେ ସବୁକିଛି ଏଇ ଯେଉଁ ଫାନ୍ସି ସାମାନ୍ର ଯେତେ ଜିନିଷ କହିବେ ସବୁ କିଛି ଅଛି ଆପଣ କେଉଁଟା କହିବେ ସେଇଟା ଅଛି ମାଗନ୍ତୁ ମାଗନ୍ତୁ କ'ଣ ପଠେଇଦେବି ପାର୍ସଲ୍ ନା ଆସିକି ନେବେ ହଁ ହଁ ହଉ ହଉ ଠିକ୍ ଅଛି ମୁଁ ପଠେଇ ଦେଉଛି ହଉ ହଉ ରହିଲି ହାଁ ହଁ ହଁ ଦେଇଦିଅ ପଠେଇ ଦେଉଛି ହଁ ରୁହ